ମାଲକାନଗିରି ଜିଲ୍ଲାରେ ଉପଲବ୍ଧ ବହୁତ ସ୍ଥାନୀୟ ବିକଳ୍ପ ଅଛି ସେଗୁଡ଼ିକ ବହୁତ ଭଲ ଭଲ ଆନ୍ତର୍ଜାତିକ ଲୋକମାନଙ୍କୁ ଡାକି ବିକଳ୍ପ ଗୁଡ଼ିକ ଜିଲ୍ଲାର ସାମଗ୍ରିକ ବଜାର ଏବଂ ରିଅଲ ଇଷ୍ଟେଟ ରେଞ୍ଜକୁ ବହୁତ ଭାବରେ ପ୍ରତିଫଳିତ କରେ ଏହାର ସ୍ୱରୂପ ବହୁତ ବାହାର ବଡ଼ ବଡ଼ କମ୍ପାନୀ ସବୁ ଆସି ଏଠି କାମ କରନ୍ତି ହାଉସିଂ ବିକଳ୍ପ ହାଉସିଂ ମାର୍କେଟ୍ ରିଅଲ ଇଷ୍ଟେଟ୍ ଟ୍ରେଣ୍ଡ ବହୁତ ଜିନିଷ ରେଣ୍ଟରେ ନେଇଥାଏ ପବ୍ଲିକ ହାଉଜିଂ ରେଣ୍ଟ ପ୍ରପଟି ସରକାରୀ କମ୍ପ୍ଲେକ୍ସ ହାଉଜିଂ ସବୁ କିିଛି ବହୁତ ଭଲ ଭାବରେ ପ୍ରତଫୁଲିତ ହେଇଥାଏ ଏମାନଙ୍କୁ ଆମ ସମାଜ ସହିତ ବହୁତ ରଖି ଚାଲିଥାନ୍ତି ଏବଂ ରାଜ୍ୟର ବକଶିତ ଜିଲ୍ଲା ଭାବରେ ଆମର ମାଲକାନଗିରି ଏବେ ପ୍ରସିଦ୍ଧ ହେଇଅଛି ସବୁକିଛି ବହୁତ ଭଲ ଲାଗେ